ଆମ ଅଞ୍ଚଳରେ ବହୁତ ଭଲ ଭାବରେ କୃଷିି କାର୍ଯ୍ୟ ଚାଲୁଛି ଆମ ଅଞ୍ଚଳରେ ଅତ୍ୟଧିକ ପରିମାଣର ବନ୍ୟା ହେଉନାହିଁ କିମ୍ବା ମରୁଡ଼ି ମଧ୍ୟ ଅଧିକ ହେଉନାହିଁ କଠିନ ଶୀତ ମଧ୍ୟ ଦେଖାଯାଉ ନାହିଁ କେତେକ ସମୟରେ ବାତ୍ୟା ଆଉ ବନ୍ୟା ଅଳ୍ପ ପରିମାଣ ଦେଖାଯାଇଥାଏ କୁଆପଥର ମାଡ଼ ମଧ୍ୟ ଥରେଥରେ ହୋଇଥାଏ କିନ୍ତୁ ଆମ ଅଞ୍ଚଳରେ ପ୍ରଭାବିତ କରେ ଏତେ ମଧ୍ୟ ଅଧିକ ପ୍ରଭାବିତ କରିନଥାଏ ଏସବୁ ସବୁ ଠିକ ଠାକ୍ ଚାଲିଥାଏ କେବଳ କେତେକ କିଛି ଅଞ୍ଚଳରେ ବନ୍ୟା ଏବଂ ମରୁଡ଼ି ଦେଖାଯାଇଥାଏ